ଏଗାର ହଜାର ପାଞ୍ଚଶହ ଛବିଶ ବାର ହଜାର ଆଠଶ ଛପନ ଚଉଦ ହଜାର ପାଞ୍ଚଶହ ଚଉବନ ଅଠର ହଜାର ପାଞ୍ଚଶହ ବାଉନ ଉଣେଇଶି ହଜାର ଚାରି ଶହ ଅଠସ୍ତରି